ହଁ ହ୍ୟାଲୋ ହଁ ଟାଇଗର୍ ଅଟୋ ଵାଲା କି ହନ୍ତା ମୁଇଁ ଟା ସୁଦାମମ୍ କହୁଥୁନି ବେଲେ ଆପଣ କେନ୍ ଅଛନ୍ ବେଲେ ଏଇଟା ତ ମୁଇଁ ପହଞ୍ଚି ଗଲିନ୍ ଟ୍ରେନ୍ ଷ୍ଟେସନ୍କେ ଆପନ୍ ଟିକେ ନେଇ ପାରିବେ କି ଇହା ଦେ ତନ ଅଟୋ ନା ବସ୍ କିଛି ଆଉ ନ ମିଲ୍ବାର୍ ଲେଟ୍ ହୋଇଗଲାନ ମୁଇଁ ପାଖାପାଖି ସାଢ଼େ ଗ୍ୟାରା ପହଞ୍ଚିଗଲିନ ସାଢ଼େ ଗ୍ୟାରା ହଉଛେ ବୋଲେ ବର୍ତ୍ତମାନ୍ ପାଖେ ତ କିଛି ନାଇଁ ଦିଶ୍ବାର୍ ନା ଗାଡ଼ିଫାଡ଼ି କିଛି ନ ଇଲେ ଆପଣ ଯେନ୍ତା କରି ଟିକେ ଚେଷ୍ଟା କଲେ ଭଲ୍ ହେଇଥା ଆପଣ ବରଗଡ଼୍ ଟିକେ ପହଞ୍ଚି ପାରିଲେ ବସ୍ ଷ୍ଟପ୍କେ ଟିକେ ବହୁତ ବଣିଆ ହେଇତା ବୋଲି କହୁଛି ଏନ୍ତା ଆପଣ ଦେଖନ୍ତୁ ଯେନ୍ତା କରି ଯେତେ ଯେତେ ମୁଇଁ ଆପଣଙ୍କୁ ରିକ୍ୟୁଏଷ୍ଟ୍ କରୁଛି କାରଣ ବର୍ତ୍ତମାନ୍ ମୁଇଁ ଏକା ଅଛି ମୋର ପାଖେ କେହି ନେଇଁ ନ ଏକଲା ଏ ଯିବାର୍ ବହୁତ୍ ଅସୁବିଧା ଏ ତେଣୁ ଆପଣ ଯେତେ ଶୀଘ୍ର ଯଥା ଶୀଘ୍ର ହେଇକିରି ଯେତେ ଜଲ୍ଦି ହେବା ଆପଣ ବରଗଡ଼୍ ବସ୍ ଷ୍ଟପ୍କେ ପହଞ୍ଚି ଯାଉନ୍ ବରଗଡ଼୍ ବସ୍ ଷ୍ଟପ୍ରେ ମୁଇଁ ଆପଣଙ୍କ ଅଟୋରେ ବସିକିରି ଯିମି କାରଣ ବର୍ତ୍ତମାନ୍ ଇହା ଦେ ଦେଖଲି ନ ଏଇନ ନା ବସ୍ ଗାଡ଼ି କିଛି ନଇଁ ଅତ୍ୟଧିକ ରାତି ଲାଗି କିଛି ନେଇଁ ନ ପାଖେ ଫେର୍ ତେଣୁ ଆପଣ ଦୟାକରି ଏଇ ଅସୁବିଧାରେ ସାହାଯ୍ୟ କଲେ ମୁଇଁ ଆପଣଙ୍କଠାରେ ବହୁତ୍ ଧନ୍ୟବାଦ୍ ଦେତି